ମୋର ପ୍ରଥମ ଉତ୍ପାଦ ହେଉଛି ହ୍ୟାଣ୍ଡ୍ ବ୍ୟାଗ୍ ତେବେ ମୁଁ ବହୁତ ଗୁଡ଼ାକ ହ୍ୟାଣ୍ଡ୍ ବ୍ୟାଗ୍ ଦେଖିଲି ତ ଯୋଉ ହ୍ୟାଣ୍ଡ୍ ବ୍ୟାଗ୍ଟି ଆଣିଛି ବାସ୍ତବରେ ମୋର ମନପସନ୍ଦର ତ ସେଇ ହ୍ୟାଣ୍ଡ୍ବ୍ୟାଗ୍ ସାଧାରଣତଃ ଯଦି ଦେଖିବାକୁ ଯିବା ହ୍ୟାଣ୍ଡ୍ବ୍ୟାଗ୍ ଯେ କେବଳ ଝିଅ ପିଲାମାନେ ୟୁଜ୍ କରନ୍ତି ତାହା ନୁହେଁ ତ ପିଏ ପୁଅପିଲାଙ୍କ ପାଇଁ ମଧ୍ୟ ଏଇଟା ବହୁତ ଲାଭଦାୟକ ହୋଇଥାଏ ଏଥିରେ ବହୁତ କିଛି ସେମାନେ ତାଙ୍କର ନିତ୍ୟ ବ୍ୟବହାର ଯେଉଁ ଜିନିଷକୁ ନେବା ଆଣିବା କରିଥାନ୍ତି ତ ଠିକ୍ ସେହିପରି ମୋର ଯେଉଁ ହ୍ୟାଣ୍ଡ୍ ବ୍ୟାଗ୍ଟି ଥିଲା ବହୁତ ଭଲ ତାର କ୍ୱାଲିଟିଟି ବହୁତ ଭଲ ଥିଲା ଆଉ ସେଥିରେ ବହୁଦିନ ମଧ୍ୟ ମୋର ଗଲାଣି ତ ସେ ହ୍ୟାଣ୍ଡ୍ ବ୍ୟାଗ୍ଟି ମୋର କହିବାକୁ ଗଲେ ମୋର ଗୋଟେ କ'ଣ ଭଲ ସାଙ୍ଗ ଭଳିଆ ଯେଉଁଭଳି ସାଙ୍ଗଟି ଯେଉଁଭଳି ମୋର ସବୁ କ୍ଷେତ୍ରରେ ମୋ ସହିତ ରହେ ଠିକ୍ ସେହିଭଳି ହ୍ୟାଣ୍ଡ୍ ବ୍ୟାଗ୍ଟି ମଧ୍ୟ ମୋର ସହିତ ସବୁବେଳେ ଥାଏ ମୋର ପ୍ରତ୍ୟକଟି ଜିନିଷ ପ୍ରତି ସେ ଯତ୍ନବାନ ସେ ଦୃଷ୍ଟି ଦେଇଥାଏ ସବୁକିଛି ତା ଭିତରେ ରଖିକି ମୁଁ ନିର୍ଭୟରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ତାରି ଭରସାରେ ହିଁ ଯିବାଆସିବା କରିପାରେ ପ୍ରତ୍ୟକଟି ଜିନିଷକୁ ମୁଁ ସେଥିରେ ନେଇଥାଏ ଯେପରି ଭାବରେ ମୁଁ ଦେଖିପାରିବି ମୋର ଫୋନ୍ଟିଏ କୁହନ୍ତୁ ମୋର ସଜର ସାମଗ୍ରୀ କୁହନ୍ତୁ ମୋର କୌଣସି ଏକ୍ସଟ୍ରା ଡ୍ରେସ୍ ନୂଆ ବହି ଖାତା ଡାଏରି ଏଇସବୁକୁ ସେ ନେବା ଆଣିବାରେ ବହୁତ ସାହାଯ୍ୟ ମୋତେ କରିଥାଏ ତେବେ ବାସ୍ତବରେ ଯେଉଁ ମୁଁ ମୋର ପ୍ରଥମ ଉତ୍ପାଦ ଯେଉଁ ହ୍ୟାଣ୍ଡ୍ ବ୍ୟାଗ୍ଟି ଆଣିଥିଲି ବହୁତ ଭଲ ପଡ଼ିଲା ଯେଉଁ କମ୍ପାନୀ ଯେଉଁ ତାହାକୁ ପ୍ରଡ଼କ୍ଟ୍ ମାନେ ତିଆରି କରିଥିଲା ବହୁତ ଭଲ ତାକୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ